ପ୍ରଥମ କଥା ହେଲା ଆମ ଗାଁରେ ମାନେ ରାଜନଗରରେ ଗାର୍ଡ଼େନ୍ ଆମେ ରଖିନୁ ପରବର୍ତ୍ତୀ ବର୍ଷରେ ବି ଆଗାମୀ ଦିନ ମାନଙ୍କରେ ଆମେ ଗାର୍ଡ଼େନ୍ ରଖିବୁ ବୋଲିକି ଭାବିଛୁ ଏବେ ମାମୁଁ ଘରେ ମୁଁ ଯେଉଁଠି ରହୁଥିଲି ମାମୁଁଘରେ ସେଠି ଗାର୍ଡ଼େନ୍ ଥିଲା ସେଠି ବିଭିନ୍ନ ପ୍ରକାର ପନିପରିବା ଯଥା ମାଟିଆଳୁ ସାରୁ ପିଆଜ ଲଙ୍କା ଭେଣ୍ଡି ଜହ୍ନି କାକୁଡ଼ି ଇତ୍ୟାଦି ପରିବା ରଖାହଉଥିଲା ଏବଂ ଅନ୍ୟ ପଟରେ ବିଭିନ୍ନ ପ୍ରକାର ଫୁଲ ଯଥା କୁକୁଟମୁକୁଟ ଫୁଲ ଗେଣ୍ଡୁ ଫୁଲ ଟଗର ଫୁଲ ଇତ୍ୟାଦି ଫୁଲ ଲଗାଯାଉଥିଲା ସେଇ ବଗିଚାମାନଙ୍କରେ ବେଳେବେଳେ ବିଭିନ୍ନ ପ୍ରକାର ସାପ ଧଣ୍ଡ ଅଜଗର ଢ଼ାମେଣା ଚିତି ରଣା ତମ୍ପ ଠାକୁର ସାପ ବି ବେଳେବେଳେ ବାହାରି ପଡ଼ନ୍ତି ସେଥିପାଇଁ ଆମେ ଚାରି କରେ ଏବେ କଳା ଫିନାଇଲ୍ ବୋଲିକି ମାର୍କେଟ୍ରେ ଗୋଟେ ଫିନାଇଲ୍ ଆସୁଛି ସେଇଠାକୁ ଚାରିଆଡ଼େ ଛିଞ୍ଚି ଦେଇଥାଏ ଯାହାଫଳରେ ତା'ର ବାସ୍ନାରେ ସାପମାନେ ଆଉ ଆସିପାରିବେନି ଏବଂ ମଶାମାନଙ୍କ ପାଇଁ କିଛି ତ କରିହେବନି କାରଣ ସେମାନେ କିଛି ଜାଣିପାରନ୍ତିନି ସେମାନେ ଆସନ୍ତି କେବଳ ଆମର ରକ୍ତ ପିଇବା ପାଇଁ ମଶାମାନେ ଆସନ୍ତି ବସନ୍ତି କିନ୍ତୁ ଆମେ ହାତରେ ଗୋଡ଼େଇ ଦେଇଥାଉ ଯାହାଫଳରେ କିଛିଟା ମରିଯାଆନ୍ତି ଆଉ କିଛିଟା ପଳାନ୍ତି ପୋକ ହଁ ପୋକ ମିଳନ୍ତି ଜିଆ ମିଳନ୍ତି ଜିଆ କି ଜିଆକୁ ଆମେ ମାରୁନା କାରଣ ଏଇ ଜିଆ ରହିଲେ ମାଟିକୁ ଉର୍ବର କରିବେ ଉର୍ବର ତଳ କରିକି ଉର୍ବର କରେଇବେ ଯାହାଫଳରେ ଫସଲ ଅଧିକା ଭଲ ହେବ